ମୁଁ ମୁଇଁ ତ ଜାଣ୍ବାର୍ ହିସାବ୍ରେ ପ୍ରବନ୍ଧ ବେଲେ ଆମେ ଛୋଟ୍ ଥିଲା ବେଲେ ଲେଖୁଥିଲୁଁ ଯେନ୍ଟା କି ଆମେ ପାଠ୍ ପଢ଼ୁଥିଲୁଁ ହେତ୍କି ବେଲେ ଲେଖୁଥିଲି ଏ ହାଇସ୍କୁଲ୍ ଟାଇମ୍ରେ ୟୁପି ସ୍କୁଲ୍ ଟାଇମ୍ରେ ଲେଖୁଥିଲୁଁ ପ୍ରବନ୍ଧମାନେ ଏଭେ ତ ଆମର୍ କିଛି ମନ୍ ନାଇନ ଆମେ ଯେନ୍ତା ଆମେ କ୍ଲାସ୍ମାନ ଯେନ୍ଟା ପ୍ରବନ୍ଧମାନ୍ କହୁଥିଲେ ଧରି ନିଅ ଗୁଟେ ବିଷୟରେ ଦେଇଛନ୍ ଯେ ତମେ ଖରା ଛୁଟି ଯିବ ଆଉ ତମର୍ ଜେଜେବାପା ଭେଟ୍ବ ଖରା ଛୁଟିରେ କାଏଁଟା ତମର୍ ଅନୁଭବ୍ ଗୁଡ଼ାକ ଅଛେ ତ ସେ ବିଷୟରେ ଆମର୍ ପ୍ରବନ୍ଧ ଲେଖ୍ବାର୍କେ କହୁଥିଲେ ଆଜ୍ଞାମାନେ ଆରୁ ଓଡ଼ିଆ ପ୍ରବନ୍ଧମାନେ ତ ସବୁ ଆଜ୍ଞାମାନେ ଯେନ୍ଟା ଦେଉଥିଲେ ସେଟା ଆମେ ପଢ଼ୁଥିଲୁଁ ଲେଖୁଥିଲୁଁ ଆରୁ ଆର୍ ନିଜର୍ଟା ବେଲେ ଆମେ କା'ଣା ଅଛେ ଗୁରୁଜନମାନ୍ଙ୍କେ କେନ୍ତା ସମ୍ମାନ୍ ଦେବାର୍ଟା ସେଟା ମାନ୍ ସବୁ ପ୍ରବନ୍ଧମାନେ ଲେଖୁଥିଲୁଁ ଆରୁ ଗାଈ ବିଷୟରେ ଲେଖା ହେଉଥିଲା